ଦିଦି ନମସ୍କାର ମୁଁ ଏ ସାତଦିନ ହେଲା ଆପଣ ପାଖକେ ଆଇଥିନି

ହଁ ନିଅ ଦିଦି ହଁ ଦିଦି ଭଲସେ ଗାଧୋଉଛି ହଁ ଭଲସେ କହୁଛି ହଁ ଟି କ'ଣ ହଁ ଟିକିଏ ଭଲ ହେଇଛି ହଁ ଭଲ ଟିକେ ଟିକେ ହେଇଛି

ଜ୍ୱର ହେଉଛି ଏମିତି ନୀ ଟିକେ ଜ୍ୱର ଟିକେ ଛାଡ଼ି ନାହିଁ ମେଡ଼ିସିନ୍ ସବୁ ସରିଛି ଆଉ ହୁଁ ଭଲ ବି ଟିକେ ଟିକେ ଜ୍ୱର ରହିଯାଉଛି ହଁ ଦିଦି

ହଁ ଦିଦି ପିଉଛି ହଁ ଦିଦି ଫଳ ମୂଳ ବି ଭଲସେ ଖାଉଛି

ଆଉ ହଁ

ନାତୁନି ଟିକେ ଦେଖିଦିଅ

ହଁ ଦିଦି ଆଉ ଆଉ କ'ଣ କରିବାକୁ ପଡ଼ିବ ଦିଦି

ହଁ ହଁ ଦିଦି ଗୋଡ଼ ଟିକେ ଟିକେ ପେନ୍ ହେଉଛି ଦିଅ ଦିଦି ଦେଇ ଦେଇଥାଅ କ'ଣ ଦିଦି ହଁ ଦିଦି ହଁ ଦିଦି ଆସୁଛି ତାହେଲେ